ସୁବାଷ ଫ୍ରୀ ଅଛ କି ମୋର ଆଉ ଇନୋଭା ଦରକାର ସାଙ୍ଗମାନେ ଆସିବେ ସାଙ୍ଗ ତା ବାପା ତାଙ୍କ ଫ୍ୟାମିଲି ଲୋକ ଆସିବେ ତୁମେ ତାଙ୍କୁ ଟିକେ ଅନୁଗୁଳରୁ ନେଇଆସିବ ଦଶଟାରେ ସେମାନେ ବାହାରିବେ ଆଣ ତାଙ୍କୁ ଯାହା ଯେମିତି ସୁବିଧାରେ ଟିକେ ଆଣିବ ଭଲଲୋକ ସେମାନେ ତାଙ୍କପ୍ରତି ବ୍ୟବହାର ଭଲ କରିବ ତାଙ୍କୁ ଭଲରେ ନେଇକି ଆସ ଆଉ କେଉଁପଟେ ଆସିବେ ଯେଉଁଟା ସର୍ଟ ରାସ୍ତା ହେବ ସେହି ରାସ୍ତା ଦେଇକି ଆସ ହଁ ତାଙ୍କ ସାଙ୍ଗ ତାଙ୍କ ନମ୍ବର ମୁଁ ତୁମକୁ ଦେଇଦେବି ତୁମ ସହିତ ଯୋଗାଯୋଗ କରିବେ ଆଉ କେତେଟଙ୍କା ଲାଗିବ କହିବ ବେଶି ପଇସା କହିବନି ଯେମିତି ସୁବିଧା ହେବ ସେହି ଅନୁସାରେ କହିବ ଆରାମରେ ଆସି ପହଞ୍ଚ ତ ଯଦି ସେମାନେ ପଇସା ନଦିଅନ୍ତି ମୋ ପାଖରେ ପହଞ୍ଚିବ ମୁଁ ଦେଇଦେବି